କା'ଣା ନେବ ଏଁ ଏଁ ଇ'ଟା ଆଲୁ ଦେଖ ଇ'ଟା ପଚିଶ୍ ଟଙ୍କା ଅଛେ ପିଆଜ୍ ତିନିଶହ ଲେଖାଁ ଆଉ ବାଇଗନ୍ ଇ'ଟା ଚାଲିଶ୍ ଟଙ୍କା ଆଉ ଭାଜି ଶାଗ୍ ଅଧା କେଜି ନେବ ବେଲେ ହେ'ଟା କୁଡ଼ିଏ ଟଙ୍କା ପଡ଼୍ବା କାଁ କର୍ବୁ କହ ଇ'ଟା ସବୁ ମୋତେ ସକାଲୁ ଯାଇକରି ବର୍ଗଡ଼ୁ ଆନ୍ଲା ବେଲେ

ସିଆଡ଼େ ହେଲା ରେଟ୍ ପଡ଼ୁଛେ ମୁଇଁ ଆଉ ରେଟ୍ କରୁଛେଁ କାଏଁ ଉପ୍ରୁ ଜିନିଷ୍ଟା ରେଟ୍ ବଢ଼୍ଲା ଏନ୍ତା ରେଟ୍ ବଢ଼ୁଛେ ଟମାଟର୍ ତିରିଶ୍ ଟଙ୍କା କେଜି ଅଛେ ତୁମେ ଯେନ୍କେ ଯିବ ହେ ରେଟ୍ ଆଏ ବରଗଡ଼୍ କେ ଗଲେ ଭିଲ୍ ତମେ ହେ ରେଟ୍ରେ ପାଏବ କମିଯିବା ଦଶ୍ ଟଙ୍କା କେତେ କେଜି ନେବ ଯେ ହଁ ହଁ ନା ଭୁଜିର୍ ଲାଗି ନେବାର୍ ଅଛେ ଯେ କୁଡ଼ିଏ ଟଙ୍କାରେ ଜହ କମ୍ ହେଇଯାଉଛେ ପଚିଶ୍ ଟଙ୍କା ଲେଖାଁ ଲଗେଇ ଦେମା ତୁମେ ଯଦି ତିନ୍ କେରେଟ୍ ନେବ ବେଲେ ପଚିଶ୍ ଟଙ୍କା ତକ୍ ଦେଇପାର୍ମି ମୁଇଁ ହଁ ହଁ ଛାଡ଼୍ମା ଯେ

ନାଇ ଶୁନ ତ ନେ ଛାଡ଼୍ ବଲୁଛେଁ କାଏଁ ମୋତେ ବି ଯେନ୍ତା ପୁଷାବା ହେନ୍ତା କଲେ କା'ନ ହେବା ମୁଇଁ ଫେର୍ ବରଗଡ଼୍ କେ ଯାଉଛେଁ ମୋତେ ଫେର୍ ହେଟା ଦେଖବ୍ ବେଲେ କା'ନ ବରଗଡ଼୍ ରୁ ଦେଖ ରିକ୍ସା ଭଡ଼ା ଲାଗୁଛେ ହାଏଁ ରାତିର୍ ଚାଏର୍ ବଜେନୁ ଯିବ ଟମାଟର୍ ଆନ୍ବ କରି ମାର୍କେଟ୍ରେ ହେଲେ ଟ୍ରକ୍ ଲାଗିଥିବା ଠେଲା ଥି ଲୋଡ଼୍ କର୍ବ ଆନ୍ବ ଲେବର୍ ଚାର୍ଜ ଅଛେ କି ନାଇନ ହଁ ତା'ର୍ପରେ ଦେଖ ଆଲୁ ଗୁଦାମ୍ କେ ଯିବ ମାର୍ବାଡ଼ି ନିକେ ଯିବ ହେଁ ସେନୁ ଲାଇନ୍ ଲାଗ୍ବାର୍କେ ପଡ଼ୁଛେ ଆଲୁ ପିଆଜ୍ ଲାଗି

ଇ'ଟାକେ ଟ୍ରକ୍ ନାଇ ଆସ୍ବାର୍ ଯେ ନାଇ କହନ ଯେତେ ହଇରାନ୍ ଯେ ସାତ୍ ତାରିଖ୍ ହଁ ହଁ ହଁ ଯେ ସେଟା ପରେ ଟ୍ରକ୍ ମାନେ ନାଇ ଆସି ଯେ ଜହ ରେଟ୍ ହେଟା ହେଲାନ ଜାନ୍ଲ ବେଲେ ହେଥିର୍ ଲାଗି ଯେ କମ୍ କର୍ମା କେତେ ନେବ ହଁ ଠିକ୍ ଅଛେ ଟମାଟର୍ ଆଉ ଆଲୁ କେତେ ନେବ ଯେ ହଁ ଆଉ ପିଆଜ୍ ହଁ ଠିକ୍ ଅଛେ ସେ ଇ ଧନିଆ ପତର୍ ଇ'ଟା ଅଛେ ତୁମେ ଦେଖ ଇ'ଟା ବିଡ଼ା ପାଞ୍ଚ୍ ଟଙ୍କା ଲେଖାଁ ଆଏ ଆଉ ଯଦି ପାଏ ହିସାବେ ନେବ ବେଲେ ହେଟା ତମ୍କୁ ପାଏ କେ ପଚିଶ୍ ଟଙ୍କା ପଡ଼୍ବା ଶହେ ଟଙ୍କା କେଜି ପଡ଼୍ବା ବରଗଡ଼୍ ରେ ଶହେ କୁଡ଼ିଏ ଲେଖାଁ ବିକୁଛୁଁ ହଁ ଫେର୍ କା'ଣା ତମ୍କୁ ଇ'ଟା ଦେଖ ରେଟ୍ ଅଛେ ଇହାଛିନ୍ ଖରାପ୍ ନି ଆସେ ଚାଲିଶ୍ ଟଙ୍କା ରୁ ଇ'ଟା କମ୍ ନାଇ ହେଇପାରେ ଫିର୍ ବି ତମ୍କୁ ଇଠି ପାଞ୍ଚ୍ ଟଙ୍କା କମ୍ କର୍ବେ ଦଶ୍ ଟଙ୍କା ନାଇ କାଟି ହୁଏ ନାଇ ପୁଷେ ଦେଖ ଖରାପ୍ ବି ନାଇ ବୁଝି ଲାଗି ଗୋ ଷାଠିଏ ଟଙ୍କା ଇହାଦେ ରେଟ୍ ଅଛେ ହଁ ଫେର୍ କାଇଁ ନାଇ ବୁଝ୍ବାର୍ ବୁଝ୍ଲ ଯେତ୍କି ଆଇଲା ମାର୍କେଟ୍ କେ ସବୁ ବୁହି ନେଇ ଯାଉଛନ୍ ଆଉ କା'ଣା କା'ଣା ନେବ ଓହୋ ନାଇ ଠିକ୍ ଅଛେ ସବୁ ଏଟା ଦେମା ହଁ ବେଲେ ଟମାଟର୍ କେତେ ନେବ ପନ୍ଦର୍ କେଜି ହଁ ହଁ ଠିକ୍ ଅଛେ ତମ୍କୁ ହେଟା କୁହା ନାଇ ଲାଗେ ମୁଇଁ କାଟ୍ମି ବୁଝ୍ଲ ଆଉ ବାଇଗନ୍ ଆଉ କଞ୍ଚା ମିର୍ଚା ଦେଖ ସେ ଇ'ଟା ଖରା ମାସର୍ ଲାଗି ସବୁ ରେଟ୍ ଅଛେ କା'ଣା କର୍ବ କହ ବେଲେ ଏ ସବୁ ଇ'ଟା ଦେମି ହଁ ଠିକ୍ ଅଛେ ମୁଇଁ ଇ'ଟା ସବୁ ଉଜନ୍ କରି ନେଉଛେଁ

ବେଗ୍ବୁଗା ଆନିଛ ପାକିଟ୍ଥି ଘର୍ ନେଲେ ହେବା କାଏଁ

ପହେଲା ଆଲୁକେ ବୁହି ନେଉଛେଁ ତା'ର୍ପରେ ପିଆଜ୍ କେ ବୁହି ନେଉଛେଁ ଏଁ ଆଉ ଟମାଟର୍ କେ ଉପ୍ରେ ଉପ୍ରେ ଦବ ନାଇଁ ତ ଯିବା ବୁଝ୍ଲ ଆରେ ଇ ଧନିଆ ପତର୍କେ ଇ'ଟା ଜରି ଗୂୁଟେ ବି ଦେଇ ନେଉଛେଁ ବାଇଗନ୍ ବି ହେ ପ୍ୟାକେଟ୍ ନେ ଭରି ନେଉଛେଁ